ଓ ଟଙ୍କିକିଆ ଗରିବ ଲୋକମାନଙ୍କୁ ଟଙ୍କିକିଆ ଚାଉଳ ଓ ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ରର ବି ସୁବିଧା ସୁବିଧା ଦେଇ ଦେଉଛନ୍ତି ଓଡ଼ିଶା ରାଜ୍ୟରେ ଓ ଶିକ୍ଷା କେନ୍ଦ୍ର ଶିକ୍ଷା କ୍ରୀଡ଼ାରେ ମଧ୍ୟ ବହୁତ ଉନ୍ନତି କଲାଣି

ଓ ସ୍ୱୟଂସହାୟତା ଗୋଷ୍ଠୀକୁ ମଧ୍ୟ ବହୁତ ସାହାଯ୍ୟ କରିଛନ୍ତି ରାଜନୀତି କ୍ଷେତ୍ରରେ ତାଙ୍କର ଏକ ସ୍ଥାନ ରହିଛି